ଗଣେଶ ପୂଜା ଉପଲକ୍ଷେ ମୁଁ ଆମ ଘରେ ଦେବତାଙ୍କ ମୂର୍ତ୍ତି ତିଆରି କରିଥିଲି ଗଣେଶ ମୂର୍ତ୍ତି ଏମିତି ମୁଁ ନିଖୁଣ ଭାବେ ତିଆରି କରିଥିଲି ଯେଉଁ ଥିରେ କି ବିଭିନ୍ନପ୍ରକାର ରଙ୍ଗ ଦେଇଥିଲି ଆଉ ଗଣେଶ ମୂର୍ତ୍ତିର ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରିଥିଲି ଆଗରୁ କ'ଣ ହୋଇଥିଲା ମୁଁ ଛୋଟ ଛୋଟ ମୂର୍ତ୍ତି ତିଆରି କରୁଥିଲି କିନ୍ତୁ ବର୍ତ୍ତମାନ ଏଇ ଦୁଇ ତିନି ବର୍ଷ ଭିତରେ ଆମେ ଟିକିଏ ଅଧିକ ବଡ଼ ଅଁ ଗଣେଶ ମୂର୍ତ୍ତି ତିଆରି କରୁଛୁ ଆଉ ସେଇ ବଡ଼ ଗଣେଶ ମୂର୍ତ୍ତି ତିଆରି କଲାବେଳେ ଏଁ ଆମର ବିଭିନ୍ନପ୍ରକାର ଯେଉଁ ପାଳ ଆଉ ତା ଛଡ଼ା ବିଭିନ୍ନପ୍ରକାର ଲୁଗା ଆଉ ଭଲ ମାଟି କେଲୁଅ ମାଟି ଏସବୁ ଦରକାର ହେଇଥିଲା ତା ସହିତ ବିଭିନ୍ନପ୍ରକାର ଯୋଉ ରଙ୍ଗ ରଙ୍ଗ ଯେମିତି ଉଜ୍ଵଳ ଦେଖାଯିବ ଗଣେଶ ମୂର୍ତ୍ତିଙ୍କ ଠାରେ ସେଇ ପ୍ରକାର ରଙ୍ଗ କିଣିବା ପାଇଁ ଆମେ ହରିପୁରୁ ବଜାରରୁ ଆଣିଥିଲୁ ଆଉ ସେ ରଙ୍ଗକୁ ଦେବା ପାଇଁ ବିଭିନ୍ନପ୍ରକାର ଭଲ ତୂଳିର ଆବଶ୍ୟକତା ଥିଲା ସେଇ ତୂଳିଟା ଆମେ ଯାଇ କଟକର ମଙ୍ଗଳା ବାଗ ଛକରୁ ମଧ୍ୟ ଆଣିଥିଲୁ ଆଉ ସେ ତୂଳି ଏଇଟା ଆମକୁ ବହୁତ ସାହାଯ୍ୟ କରୁଥିଲା ଗଣେଶ ମୂର୍ତ୍ତିକୁ ଅଧିକ ନିଖୁଣ ଭାବେ ତିଆରି କରିବାପାଇଁ